ମୋ ପାଖରେ କୋଡ଼ିଏ ଘଣ୍ଟା ବିଜୁଳି ରହିଥାଏ ଖରାଦିନେ ଯଦି ବିଜୁଳି କଟିଯାଏ ଖରା ପ୍ରଭାବରେ ଗ୍ରୀଷ୍ମ ପ୍ରଭାବରେ ପିଲାଟି ମାନେ ସମସ୍ତ ଘର ପରିବାର ସମସ୍ତ ଅଭାବ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ତାପରେ ବର୍ଷା ସମୟରେ ଯଦି ବିଜୁଳି କାଟ ହୋଇଯାଉଛି ମେଘ ଘଡ଼ଘଡ଼ି ବା ପବନ ବାତ୍ୟା ଦ୍ୱାରା ତେଣୁ ଏ ଜୀବଜନ୍ତୁ ସାପ ଶୁପା ଘରମାନଙ୍କ ଭିତରେ ପଶି ପାରିବା ଯାଆନ୍ତି ତାପରେ ଶୀତ ଦିନେ ଯୋ ବିଜୁଳି କାଟ ହୋଇଯାଏ ଘରୁ ବାହାରିବା ପାଇଁ ଝିଅ ବୋହୂ ମାନେ ଭୟଭୀତ କରନ୍ତି ଭୟରେ ରହନ୍ତି ଆଉ ଏହିଭଳି ପାଠପଢ଼ାରେ ମଧ୍ୟ ବହୁତ ବାଧାବିଘ୍ନ ହେଇଯାଏ ଆଗକୁ ପାଠ ପଢ଼ିବାର ସୁବିଧା ହୋଇପାରିନି ହୋଇ ପାରିନଥାଏ ପିଲାଟି ମାନେ ବହୁତ ଅସୁବିଧାରେ ପଡ଼ନ୍ତି ବିଜୁଳି କାଟ କଲେ